ହ୍ୟାଲୋ ସାର୍ ମୁଇଁ ନିରଞ୍ଜନ ସାହୁ ଗୁଟେ ଚାର୍ଜର୍ ଗୁଟେ ମୁଇଁ କିଣିଥିଲି ଗୁଟେ ଦୁକାନୁ ଚାର୍ଜ୍ କଲି ଦୁଇ ତିନ୍ ଦିନ୍ ଭଲ କାମ ଦେଲା ତା'ପରେ ଦୁଇ ତିନ୍ ଦିନ୍ ଚାର୍ଜ୍ କଲି ମୋବାଇଲ୍ରେ ଇ ମୋବାଇଲ୍ ଚାର୍ଜ୍ ରହୁନାଇଁଥାଇ ଚାର୍ଜ୍ ଠିକ୍ସେ ହେଲା ନାଇଁ ନସିଗଲା ତାର୍ପରେ ଦୁଇ ତିନ୍ ଦିନ୍ ମୋବାଇଲ୍ରେ ଶୁଇଲା ବେଲେ ମୋବାଇଲ୍ ଦେଖ୍ଲା ପରେ ଚାର୍ଜ୍ କରିକି ଦେଖେ ସେଥିପାଇଁ ଖରାପ୍ ହେଲା କି କ'ଣ ପାଇଁ ଖରାପ୍ ହେଲା ମୁଁ ବି ଜାଣିିନାହିଁ ଲେକିନ୍ ସେ ଚାର୍ଜ୍ କର୍ଡ଼୍ଟା ଗୋଟେ କିଣିଥିଲି ଚାର୍ଜ୍ କର୍ଡ଼୍ ଖରାପ୍ ହୋଇଗଲା ମୋବାଇଲ୍